ହ୍ୟାଲୋ ଆଜ୍ଞା ଆଜ୍ଞା ଆପଣ କେଉଁଠୁ କହୁଥିଲେ ଆଜ୍ଞା ଆପଣଙ୍କ ଘରେ ଇନଭର୍ଟର୍ ସିଷ୍ଟମ୍ କରିଛନ୍ତି

ଆପଣଙ୍କର ତା'ର ପୋଡ଼ି ଯାଇଛି ଏବଂ ଫ୍ୟାନ୍ ପ୍ରୋବ୍ଲେମ୍ ମଧ୍ୟ ଅଛି ଠିକ୍ ଅଛି ମୋତେ ଆପଣଙ୍କର ଆଡ଼୍ରେସଟା ଟିକେ ଏହି ନମ୍ବରରେ ସେଣ୍ଡ୍ କରିଦେବେ ଆଉ ଆପଣ କେତୋଟି ଫ୍ୟାନ୍ ଲଗାଇଛନ୍ତି ଘରେ ଆଜ୍ଞା ସବୁ ଫ୍ୟାନ୍ ପୋଡ଼ି ଯାଇଛି ବଲ୍ ମୁଁ କହିଲି ବଲ୍ ଇଲେକ୍ଟ୍ରି ବଲ୍ ଆପଣଙ୍କର ଓଭର୍ ଲୋଡ୍ ଯୋଗୁଁ କିମ୍ବା କୌଣସି ଇଏ ଯୋଗୁଁ ଇଏ ହେଇଥିବ ଯାଇକିରି ମୋତେ ଦେଖିବାକୁ ପଡ଼ିବ ଆଉ ମୁଁ କାମ କ ଦେଖିଲା ପରେ କ'ଣ କ'ଣ ଆପଣଙ୍କର କି କ୍ଷତି ହେଇଛି ତା'ର ଇଏ ସବୁ କରିସାରିଲା ପରେ ଏଷ୍ଟିମେଣ୍ଟ୍ କରିପାରିବା ଇଏ ତ ଇନ୍ଭର୍ଟର୍ କନେକ୍ସନ୍ କରିଛନ୍ତି ଘରେ ଇନ୍ଭର୍ଟର୍ କନେକ୍ସନ୍ ଇନ୍ଭର୍ଟର୍ କନେକ୍ସନ୍ କରିଥିଲେ ଘରେ କନେକ୍ସନ୍ ନାହିଁ ଠିକ୍ ଅଛି ଆଉ ମୋତେ ଆପଣଙ୍କର ଆଡ଼୍ରେସଟା ସେଣ୍ଡ୍ କରନ୍ତୁ ଏବଂ ନା ମୁଁ ଯିବି ଆପଣଙ୍କ ଘର ଠେଇଁ ଏବଂ ମୋର ସବୁ ଜିନିଷ ଯାହା ସବୁ ଅଛି ସାଥିରେ ନେଇକି ବଲ୍ ମୁଁ ଫ୍ୟାନ୍ ନେଇକି ମଧ୍ୟ ଯଦି ଆପଣ ଅନୁମତି ଦିଅନ୍ତି ମୁଁ ନେଇକି ଯାଇ ପାରିବି ମୋ ପାଖରେ କିଛି ଅଛି ମୁଁ ନେଇକି ଯାଇ ପାରିବି ସେଗୁଡ଼ିକ ରିପ୍ଲେସ୍ କରିବାକୁ ପଡ଼ିବ ଯେଉଁ ଯେଉଁ ଜିନିଷ ତା'କୁ ମଧ୍ୟ ମୁଁ ନେଇକି ଯାଇ ପାରିବି ଯଦି ଆପଣ ଆଉ ୱେୟାର୍ ମଧ୍ୟ ତା ୱେୟାର୍ ଜିନିଷ ଯାହା ସବୁ ଯାହା ଦରକାର ସେଗୁଡ଼ା ସବୁ ମୁଁ ସାଥିରେ ନେଇକି ଯାଉଛି ରିପ୍ଲେସ୍ମେଣ୍ଟ୍ ଯାହା ଆମେ ପ ପକାଇ ପାରିବା ଲାଷ୍ଟକୁ ଏଷ୍ଟିମେଣ୍ଟ୍ କରିକି ଆପଣଙ୍କୁ ଜଣାଇ ପାରିବି ଯେ କେତେ ଟା ଏତିକି ଟଙ୍କା ଭିତରେ ହେବ ବୋଲି ଆଜ୍ଞା ମୁଁ କରି ସାରିଲା ପରେ ଆପଣଙ୍କୁ ଜଣାଇ ପାରିବି କି ଏହି ଏତିକି ଟଙ୍କା ଖର୍ଚ୍ଚ ହେବ ବୋଲି ମୁଁ ଦୁଇ ଘଣ୍ଟା ଭିତରେ ମୁଁ ପହଞ୍ଚି ପାରିବି ଆଜ୍ଞା ଏବେ ଜଷ୍ଟ ବ୍ୟସ୍ତ ଅଛି ଟିକେ ନାକୁ ଏହି ଜଷ୍ଟ ସାଇଟ୍ ଉପରେ ଅଛି ଏବଂ ଆପଣଙ୍କ ଆଡ଼୍ରେସ୍ ସେଣ୍ଡ୍ କରିବେ କହୁଛନ୍ତି ନିମପଡ଼ାରୁ କହୁଥିଲେ ମୋତେ ପାର୍ଟିକୁଲାର୍ ଆଡ଼୍ରେସଟା ଟିକେ ସେଣ୍ଡ୍ କରି ଦିଅନ୍ତୁ ମୁଁ ଯାଇଁକି ପହଞ୍ଚୁଛି

ହଁ ଆପଣ ଟୋଟାଲ୍ କହିଲେ ଫ୍ୟାନ୍ ବଲ୍ ୱେୟାର୍ ଏଇ ତିନୋଟି ଜିନିଷ ନେବି ଆଉ ହଁ ଠିକ୍ ଅଛି ରୁମ୍ କେତୋଟି ରୁମ୍ ଆପଣଙ୍କର ପ ପାଖାପାଖି ଠିକ୍ ଅଛି ଠିକ୍ ଅଛି ମ୍ୟାଡ଼ାମ୍ ମୁଁ ଦୁଇଘଣ୍ଟା ଭିତରେ ସେ ସମସ୍ତ ଜିନିଷ ସହିତ ଆପଣଙ୍କ ପାଖରେ ପହଞ୍ଚିୁଛି ଆପଣ କାଇଣ୍ଡଲି ଟିକେ ଆପଣଙ୍କ ଆଡ଼୍ରେସ୍ ଟିକେ ସେଣ୍ଡ୍ କରିଦିଅ ରଖୁଛି